ଆମେ ଗଣମାଧ୍ୟମରେ ଯେପରିକି ରେଡ଼ିଓରେ ବିବିଧ ଭାରତୀ ସକାଳେ ସୁସଂଗୀତ ଗୀତ ସବୁ ପ୍ରକାର ଖବର ଜାଣିପାରୁ ଟେଲଲିଭିଜନ୍ରେ ସେପରିକି ଓଡ଼ିଶାରେ ଭଜନ ଦିଏ ମୁଖ୍ୟ ସମାଜର ସବୁ ପ୍ରକାର ଖବର ଶୁଣିପାରୁ ଖେଳ ମଧ୍ୟ ଆମେ ଦେଖିପାରୁ ଆଉ ଗଣମାଧ୍ୟମରେ ସମ୍ବାଦ ସମାଜ ପ୍ରଗତିବାଦୀ ଆମେ ସବୁ ଦେଶ ବିଦେଶର ଖବର ପଢ଼ିଥାଉ